ହଁ ମୁଁ ୟୁଟ୍ୟୁବରେ ମୋ ବୋଉ ହାତରନ୍ଧା ଗୋଟେ ରୋଷେଇ ହେଉଛି ଆଉ ଆମ ରୋଷେଇ ଏ ସବୁ ୟୁଟ୍ୟୁବରେ ବହୁତ ପ୍ରକାର ରୋଷେଇ କ୍ଲାସ୍ ଆସୁଛି ରୋଷେଇ କ୍ଲାସ୍ ରୋଷେଇ ଦେଖେ ମୋତେ ରୋଷେଇବାସ କିଛି ଆସେନି ବାହାରେ ରହୁଥିଲି ସବୁ ରୋଷେଇବାସ କିଛି ଶିଖି ନଥିଲି ଆଉ ମୋର ବହୁତ ପସନ୍ଦ ସବୁବେଳେ ଯେମତି ସବୁ ପ୍ରକାର ଖାଇବା ଖାଇବା ପାଇଁ କିନ୍ତୁ ରୋଷେଇ ଶିଖିନଥିଲି ତ ବାହାରୁ କିଣିକି ଖାଉଥିଲି ସେଥିପାଇଁ ରୋଷେଇ ୟୁଟ୍ୟୁବରେ ସବୁବେଳେ ସର୍ଚ୍ଚ ପାଇଁ ରୋଷେଇ କ୍ଲାସ୍ ଦେଖିଲି ସବୁ ରୋଷେଇ ଦେଖିଲି ମାଆ ଠୁ ବସିକି ରୋଷେଇ ବି ଶିଖିଲି ଯାହା ହଉ ରୋଷେଇରେ ଫାଷ୍ଟ ମୁଁ ଚିଲି ଚିକେନ୍ ଶିଖିଥିଲି ମୋତେ ଭାରି ଭଲ ଲାଗିଲା ରୋଷେଇ ମୁଁ ବହୁତ ଆମିଷ ଖାଏ ତ ସେଥିପାଇଁ ଆମିଷ ମୋର ବହୁତ ପସନ୍ଦ ମୁଁ ପ୍ରଥମେ ଚିଲି ଚିକେନ୍ ଶିଖିଥିଲି ପ୍ରଥମେ କଲି ଟିକେ ଭଲ ହେଇନଥିଲା ତା ପରେ ଆସ୍ତେ ଆସ୍ତେ ରୋଷେଇ କ୍ଲାସ୍ ଦେଖିକି ଶିଖିବାରୁ ଏବେ ସବୁ ଭଲ ରୋଷେଇ କରୁଛି ଆଉ